ଆମ ଜିଲ୍ଲାରେ ପ୍ରସିଦ୍ଧ କହିବାକୁ ଗଲେ ରଜ ରଜଟା ହେଉଛି ଓଡ଼ିଶାର ଗୋଟେ ପ୍ରସିଦ୍ଧ ପ ପର୍ବ ଯେଉଁଟାକି ପୁଅପିଲା ଝିଅପିଲା କହିବାକୁ ଗଲେ ସମସ୍ତେ ଏହାକୁ ପାଳନ କରିଥାନ୍ତି କାରଣ ରଜଟା ପ୍ରକୃତରେ କହିବାକୁ ଗଲେ ଝିଅପିଲା ଝିଅପିଲାମାନଙ୍କ ପାଇଁ ରଜଟା ଆମର ଆମ ଓଡ଼ିଶାର କହିବାକୁ ଗଲେ ରଜଟା ତିନିଦିନ ପାଇଁ ହୁଏ ତିନି ଦିନର ଯେ ପ୍ରଥମ ଦିନକୁ କ କୁହନ୍ତି ପହିଲି ରଜ ଦ୍ଵିତୀୟ ଦିନ ହେଉଛି ରଜସଂକ୍ରାନ୍ତି ତୃତୀୟ ଦିନ ହେଉଛି ଶେଷ ରଜ ରଜରେ ଝିଅପିଲାମାନେ ସବୁ ନୂଆ ନୂଆ ଡ଼୍ରେସ୍ ପିନ୍ଧନ୍ତି ଦୋଳି ଖେଳନ୍ତି ରଜରେ ବହୁତ ପିଠାପଣା ହୁଏ ଓଡ଼ିଶାବାସୀ ସମସ୍ତଙ୍କ ଘରେ ରଜରେ ପିଠାପଣା ମଧ୍ୟ ହୁଏ ଆଉ ଗୋଟେ ରଜରେ ସବୁଠୁ ମଜା ଜିନିଷ ହେଉଛି କ'ଣ ନା ରଜରେ ରଜପାନ ଖାଇବାକୁ ମିଳେ ଯେଉଁ ପାନରେ ପାନରେ ଚଉଷଠି ପ୍ରକାର ବତିଶ ପ୍ରକାର ତିରିଶ ପ୍ରକାର ସବୁ ମିଠା ମସଲା ପଡ଼ିଥାଏ ପାନଟି ବହୁତ ମିଠା ଲାଗେ ତାକୁ କୁହନ୍ତି ରଜପାନ ରଜ ପାନଟା ସମସ୍ତେ ଖାଆନ୍ତି ଏବଂ ରଜପାନଟା ରଜ ସମୟରେ ତିନି ଦିନରେ ସବୁ ଜାଗାରେ ଦେଖିବାକୁ ମିଳେ ଯେଉଁଟା ପାଟିକୁ ବ ବହୁତ ବଢ଼ିଆ ଲାଗିଥାଏ ତାକୁ କୁହନ୍ତି ରଜପାନ ରଜର ସବୁଠୁ ମଜା ଜିନିଷ ହେଉଛି ରଜପାନ